ପ୍ରଥମେ କଳା କଳା ହେଉଛି ଆମ ସଭ୍ୟତାର ଏକ ମହତ୍ଵପୂର୍ଣ୍ଣ ଜିନିଷ ଯାହାକି କେବେ ବି ହେଳା କରାଯାଇପାରିବ ନାହିଁ ଆଜି ଆମେ ସେହି କଳା ବିଷୟରେ କିଛି ଆଲୋଚନା କରିବା ଯେପରିକି ଚିତ୍ରାଙ୍କନ ଏଠାରେ ପ୍ରଶ୍ନ ଅଛି ଜଣେ ଭଲ କଳାକାର ହେବା ପାଇଁ କେତେ ଅଭ୍ୟାସ ଦରକାର ସେମିତି କହିବାକୁ ଗଲେ ଜୀବନସାରା ଯଦି ଆମେ ଅଭ୍ୟାସ କରିପାରିବା ଆମେ ଭଲ କହିପାରିବା ପାଇଁ ଭଲ କହିପାରିବା ନାହିଁ ଆମେ ଯେତେ ଅଭ୍ୟାସ କରିବା ଆମେ ସେତେ ଭଲ ହୋଇପାରିବା ଲୋକମାନେ ଯେତେବେଳେ ପ୍ରଥମେ ଆମର ଚିତ୍ରାଙ୍କନ କରିଥାନ୍ତି ସେତେବେଳେ ସେ ବହୁତ ଗୁଡ଼ିଏ ଭୁଲ୍ କରନ୍ତି ଯେମିତିକି ୱାନ୍ ଲାଇନ୍ରେ ଡ୍ରଇଂ ଏଣ୍ଡ୍ କରିଦେବା କି ଶେଷ କରିଦେବା ସେଇଟା ହେଲା ପ୍ରଥମ ଭୁଲ୍ ଆମେ ଗୋଟେ ଡ୍ରଇଂ କରିବାର ଅଛି ମାନେ ପ୍ରଥମେ ତା'ର ଡାଇଗ୍ରାମ୍ କରିବାକୁ ପଡ଼ିବ ସମସ୍ତ ଆଙ୍ଗେଲ୍ରୁ ଦେଖିବାକୁ ପଡ଼ିବ ଯେ ଡ୍ରଇଂଟା ଭଲ କେଉଁ ଆଙ୍ଗେଲ୍ରୁ ଲାଗୁଛି କି ସବୁ ଆଙ୍ଗେଲ୍ରୁ ଆମର ସମତଳ ଅଛି କି ନାହିଁ ପୃଷ୍ଠ କି ଆମେ ଯେଉଁ ପୃଷ୍ଠରେ ଡ୍ରଇଂଟି କରିଛେ ସେଇଟା ଠିକ୍ ଅଛି କି ନାହିଁ ତା'ପରେ ଅଣ୍ଡର୍ଲାଇନ୍ କରିବାକୁ ପଡ଼େ ଆଉଟର୍ ଲାଇନ୍ କରିବାକୁ ପଡ଼େ ସେଡ଼ିଙ୍ଗ୍ କରିବାକୁ ପଡ଼େ ଯାହା ଦ୍ଵାରାକି ଗୋଟେ ଡ୍ରଇଂଟି ଭଲ ହୋଇଥାଏ ଏଗୁଡ଼ା ତ ସବୁ ପ୍ରଫେସନାଲ୍ ଜିନିଷ ଏଗୁଡ଼ା ଜଣେ ପରେ ଶିଖିବ କିନ୍ତୁ ପ୍ରଥମେ ଆମର ହେଲା ଗୋଟେ ଡ୍ରଇଂ କରିବା ପୂର୍ବରୁ ପ୍ରଥମେ ଆମକୁ ମନରେ ଇମାଜିନ୍ କରିବାକୁ ପଡ଼ିବ ଗୋଟେ ପୂର୍ବାଭାଷ କରିବାକୁ ପଡ଼ିବ ଯେ ଆମେ ଚିତ୍ରଟି କେମିତି କରିବା ଚିତ୍ରଟି କେମିତି କଲେ ଭଲ ହେବ ଚିତ୍ରଟି ଆମେ କେଉଁ ଆଙ୍ଗେଲ୍ରେ କରିବା କି କେମିତି କରିବା ମାନେ ଚିତ୍ର କଲାବେଳେ ପେନ୍ସିଲ୍ କେତେ ସାର୍ପ୍ ହୋଇଥିବା ଦରକାର ନା ଡଲ୍ ହୋଇଥିବା ଦରକାର କେବଳ ଯଦି ସାର୍ପ୍ ପେନ୍ସିଲ୍ରେ ଚିତ୍ର ହୁଏନି ସେଡ଼ିଙ୍ଗ୍ କରିବା ପାଇଁ ଡଲ୍ ପେନ୍ସିଲ୍ ଦରକାର କି ଗୋଟେ ଚିତ୍ର ପଛରେ ସ୍ୟାଡ଼ୋ ଯଦି ଲଗଉଛ ସେଇଠି ବି ମାନେ ସେ ଡଲ୍ ପେନ୍ସିଲ୍ ଟିକିଏ ଦରକାର ତା'ପରେ ଗୋଟେ ଗୋଟେ ଚିତ୍ର ଧର ଆମେ କରୁଛେ ଆମକୁ ସେ ଚିତ୍ର କୁ ଯଦି ଆମେ ଠିକ୍ସେ କରିବାକୁ ଚାହିଁବା ପ୍ରଥମେ ଆମକୁ ଚିତ୍ରଟିକୁ ଭଲସେ ଅବ୍ଜର୍ଭ୍ କରିବାକୁ ପଡ଼ିବ ଭଲସେ ଦେଖିବାକୁ ପଡ଼ିବ ଚିତ୍ରଟି କେମିତି ହୋଇଛି ତା'ର ମାନେ କଳ୍ପନା କରିବାକୁ ପଡ଼ିବ ଯେ ଆମେ ଚିତ୍ରଟି କେମିତି କରିପାରିଲେ ଏହା ଭଲ ହେବ ବୋଲି ଲୋକମାନେ ଯେତେବେଳେ ପ୍ରଥମେ ଚିତ୍ର ଆଙ୍କିବା ଆରମ୍ଭ କରନ୍ତି ସେତେବେଳେ ସେମାନେ ଚିତ୍ରଟିକୁ ଦେଖିକି ଚିତ୍ର କରିଥାନ୍ତି କିଛି ଏମିତି ଦେଖିବା ଦରକାର ନାହିଁ ଯଦି ଆମେ ମନ ଭିତରେ ଯଦି ଗୋଟେ ଭଲ କଳ୍ପନା କରିପାରିବା ଆମେ ସେ ଚିତ୍ରଟାରୁ ଆହୁରି ଭଲ ଚିତ୍ର କରିପାରିବା ମାନେ ଦେଖିକି ବି କପି କରିକି ବି କିନ୍ତୁ ପ୍ରଥମେ ଚିତ୍ର ଅଙ୍କନରେ କି କୌଣସି କଳାରେ ପ୍ରଥମେ ଆମକୁ ଆମକୁ ମନକୁ କେନ୍ଦ୍ରିତ କରିବାକୁ ପଡ଼ିବ କନ୍ସନ୍ଟ୍ରେଟ୍ କରିବାକୁ ପଡ଼ିବ ଯାହା ଦ୍ୱାରାକିି ଆମେ ଗୋଟେ ଭଲ ରେଜଲ୍ଟ୍ ପାଇପାରିବା ସାଧାରଣ ଲୋକ ବହୁତ ମାନେ ପେସେନ୍ସଲେସ୍ ହୋଇକି ଅବହେଳା କରନ୍ତି ଯାହା ଦ୍ୱାରାକିି ଚିତ୍ରଟି ଠିକ୍ ହୋଇନଥାଏ ସେମିତି ଯଦି ଆମେ ଜୀବନସାରା ଅଭ୍ୟାସ କଲେ ବି ଆମେ ଏମିତି ଚିତ୍ର ଭଲ ହେବନି କିନ୍ତୁ ମନକୁ ଯଦି ଆମେ କେନ୍ଦ୍ରିତ କରି ଗୋଟେ ଚିତ୍ରଟିକୁ ଆମର ସମ୍ପୂର୍ଣ୍ଣ ମନ ମୁନ ଚୈତନ ଇନ୍ଦ୍ରିୟ ପ୍ରଦାନ କରି ଗୋଟେ କରି ଯଦି କରିବା ତା'ହେଲେ ସେଟା ବହୁତ ଉନ୍ନତ ହେବ ଏବଂ ବହୁତ ଫାଣ୍ଟାଷ୍ଟିକ୍ ହେବ ବହୁତ ଭଲ ହେବ ଧନ୍ୟବାଦ